ଆମେ ଅନ୍ୟ ନକ୍ଷତ୍ର ଏବଂ ଗ୍ୟାଲେକ୍ସିଠାରୁ ଦୂରତା ଟେଲିସ୍କୋପ୍ ମାଧ୍ୟମରେ ଅତି ସହଜରେ ମାପି ପାରିବାନି କାରଣ ମାନେ ଅନ୍ୟ ନକ୍ଷତ୍ର ମାପିବାକୁ ହେଲେ ନକ୍ଷତ୍ରଗୁଡ଼ିକୁ ଏତେ ପାଖରେ ପାଖରେ ନଥାଆନ୍ତି ସେଥିଯୋଗୁଁ ଆମେ ଯେମିତିକି ଆମର ଲାଇଟର ଲାଇଟର ମାଧ୍ୟମରେ ଆମେ ଆମର ବର୍ଷକୁ କେତେଦିନ ହେଉଛି କେତେ ଘଣ୍ଟା ଅଛି ସେହିସବୁ ଅଛି ସହଜରେ ମାପିପାରିବା ବ୍ରହ୍ମାଣ୍ଡର ବୟସ ବ୍ରହ୍ମାଣ୍ଡ ବିଷୟରେ ମୁଁ କିଛି କହିବାକୁ ଚାହୁଁଛି ବ୍ରହ୍ମାଣ୍ଡରେ ଆମେ ଆମେ ଯେମିତି ପୃଥିବୀରେ ରହୁଛୁ ବ୍ରହ୍ମାଣ୍ଡରେ ମଧ୍ୟ କେତେ ଗୁଡ଼ିକ କ'ଣ ହେଇଯାଉଛି ସେହି ବିଷୟରେ ଆମର ଯିଏକି ସାଇଣ୍ଟିଷ୍ଟମାନେ ବହୁ ପରିମାଣରେ ରିସର୍ଚ୍ଚ କରି ରହୁଛନ୍ତି ସେଥିଯୋଗୁଁ ମୁଁ ସାଇଣ୍ଟିଷ୍ଟମାନଙ୍କ ଉପରେ ବହୁତ ଖୁସି ଅନୁଭବ କରୁଅଛି